ଆଜ୍ଞା ଆମର ଇଏ ଯେଉଁ ଏବେ ସବୁ ପିଲା ମାନଙ୍କୁ ସରକାରୀ ବିଦ୍ୟା ସବୁ ଜାଗାକୁ ସେ ପିଲା ମାନଙ୍କୁ ପଠାଉଛୁ ପାଠ ପଢିବା ପାଇଁ ସେଠି ଆଜ୍ଞା ବହୁତ ବ୍ୟତିକ୍ରମ ହେଉଛି ବହୁତ ପିଲାକୁ ପାଠ ପଢା ବିଶେଷ ଭଲ ହେଉନାହିଁ କିଛି ପିଲା ଯେଉଁ ଟିକେ ଇଏ ଧରିଲେ ବହୁତ ପିଲା ବି ସେ ବିଷୟରେ ଏତେ ମୁଣ୍ଡ ଖେଳାଉ ନାହାନ୍ତି ସେଇ ହେବା ଦ୍ଵାରା ଆମେ କ'ଣ କରୁଛୁ ତାକୁ ଯଉ ପିଲା ଇଏ କରିକି ଆସିଛୁ କି କିଛି ବି ପିଲା ମୂର୍ଖ ଭଳିଆ ହେଉଛନ୍ତି ବୁଲୁଚନ୍ତି ଏମିତିପାଇଁ ଆମେ କଣ କରୁଛୁ ଆଜ୍ଞା ଟିଉସନ୍ ଆଣି ଇଏ କରୁଛୁ ଟିଉସନ୍ ପଇସା ବି ଦେଉଛୁ ତା ଦ୍ଵାରା ପିଲା ମାନେ କିଛି ପରିବର୍ତ୍ତନ ହେଉଛି ପରିବର୍ତ୍ତନ ହେଉଛି ପିଲା ବି ଇଏ ହେଉଛି ସେମିତି ନ ହେବା ଦ୍ବାରା ବହୁତ ବ୍ୟତିକ୍ରମ ଘଟୁଥିଲା ଏବେ ଇଏ ଯେଉଁ ଟିଉସନ୍ ଦ୍ବାରା ବହୁତୁ ପିଲା ଉପକୃତ ହେଉଛନ୍ତି ଉପକୃତ ହେଉଛନ୍ତି କିଏ ବି ଭଲ ଭଲ ସ୍କୋଲାର୍ ପିଲା ବାହାରିକିନି ବି ସେଇ ଭିତରେ ବି ଚାକିରୀବାକିରୀ ପାଇଲେଣି କିଛି ପିଲା ବୁଲୁଛନ୍ତି ଏଣେତେଣେ ଏମିତି ଆଜ୍ଞା ପରିବେଶ ଚାଲିଛି ଆଉ ଏତିକି କହିକି ରହିଲି